ଆମର ଦେଶରେ ବହୁତ ଲୋକମାନେ ଯେନ୍ମାନେକି ବହୁତ ପାଠ୍ ପଢ଼ିକିନା ବି ଚାକିରୀ ନାଇଁ ପାଇବା ଆଉ ବହୁତ୍ ପାଠ୍ ପଢ଼ିକିନା ଯେନ୍ତା କି ପ୍ଲସ୍ ଥ୍ରୀ ଯେତେ ସବୁ ସରିଗଲେ ବି ବହୁତ ଲୋକ ପାଠ୍ ନାଇଁ ଏଠି ଚାକିରୀ ନାଇଁ ପାଇବା ଏତେ ପାଠ୍ ପଢ଼ିକିନା ବି ଚାକିରୀ ନାଇଁ ପାଉଛନ୍ ବୋଲେ ଆଉ ଯେତେ ସବୁ ପାଇବାକେ ହେଲେ ତ ପଇସା ଭରବାକେ ପଡ଼ୁଛି ଲାଞ୍ଚ୍ ଦେବାକେ ପଡ଼ୁଛି ନାଇଁ ହେଲେ ତ କେନ୍ ବି ଚାକିରୀ ନାଇଁ ମିଲ୍ବା ଆଉ ଯଦି ତୁମେ କିନ୍ ବଡ଼ଘର୍ର ଲୋକ କି କାଣା ତୁମର ବଡ଼ ତୁମ ଘରର ଲୋକ ଲିଙ୍କ୍ ଥିଲେ ଭଲ୍ ଚାକିରୀ ପାଇଯିବ ଆରାମସେ ନାଇଁ ହେଲେ ତ ପ୍ଲସ୍ ଥ୍ରିି ଯାଇଁତେଇଁ କଲା ଲୋକମାନଙ୍କେ ବି ଚାକିରୀ ନାହିଁ ମିଲ୍ବା ଆଜିକାଲି ମେଁ ଯେଉଁ ଯଦି ତୁମେ ଯଦି କେନ୍ ପାଠ୍ପୁଠା ନାଇଁ ପଢ଼ବାର୍ ଆରୁ ବଡ଼ ଲୋକର ବଡ଼ଘର ପିଲାପିଲି ହେଇଛ ବୋଲେ ବି ତୁମେ ଚାକିରୀ ଆରାମ୍ସେ ପାଇଯିବ